ଭାରତୀୟ ଗଣମାଧ୍ୟମ ହେଉଛି ଆମ ସମ୍ବିଧାନର ଚତୁର୍ଥସ୍ତମ୍ଭ ଏହା ପ୍ରିମ୍ ମିଡ଼ିଆ ଓ ଇମିଡ଼ିଆ ଦୁଇ ଭାଗରେ ବିଭକ୍ତ ହୋଇଛି ପ୍ରିଣ୍ଟ୍ ମିଡ଼ିଆ ଆମକୁ ଖବରକାଗଜ ଯେପରି ସମ୍ବାଦ ସମାଜ ଭଳି ଖ କାଗଜରେ ଜରୁରୀ ସୂଚନା ଦିଅନ୍ତି ଯେପରି ବାତ୍ୟା ବିଷୟରେ ଦେଶ ଲଢ଼େଇ ବିଷୟରେ ପର୍ବପର୍ବାଣୀ ବିଷୟରେ ଏହିପରି ଇମିଡ଼ିଆ ଆମକୁ ଟିଭିରେ ଯେପରିକି ଓଟିଭି ନ୍ୟୁଜ୍ ଏଇଟିନ୍ ଅର୍ଗସ୍ ଇଟିଭି ଇତ୍ୟାଦି ଆମୁକୁ ଟିଭିରେ ଦେଶ ବିଦେଶର ଜରୁରୀ ସୂଚନା ଯୋଗାଇଥାନ୍ତି ଆମୁକୁ ପର୍ବପର୍ବାଣୀ ବିଷୟରେ ଭଲସେ ସୂଚନା ଦିଅନ୍ତି ଏବଂ କୌଣସି ସ୍ଥାନରେ ଲଢ଼େଇର କି ବାତ୍ୟାର ସୁ ଖବର ଥିଲେ ସେ ଆମୁକୁ ଯୋଗାଇ ଦିଅନ୍ତି